ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ସେ ଟୁନା ବାବୁ କହୁଛନ୍ତି ତ ହଁ ମୁଁ ଏଇ ଦୂର୍ଗାପୁର ସ୍କୁଲରୁ କହୁଥିଲି କଥା କି କଥା କ'ଣ କି ଆମ ସ୍କୁଲରୁ ସେ ଟାଙ୍କିରୁ ଯେଉଁ ପାଇପ ଆସିଛି ତା' ଚାବିଟା ଭାଙ୍ଗିଯାଇଛି ବୁଝିଲେ ନା ଆଉ ବହୁତ ଜାଗାରେ ପାଇପ ଫାଟିଯାଇଛି ଟେପଗୁଡ଼ାକ ବି ସବୁ ନଷ୍ଟ ହେଇଯାଇଛି ତେଣୁ ସେଇଟା ଟିକିଏ ମରାମତି କାମ ଦରକାର ହେଉଛି ତ ସେଇଲାଗି ଆପଣଙ୍କୁ କଲ୍ କରିଥିଲି ଯେ ଆପଣଙ୍କର ସୁବିଧା ହେଇପାରିବ ନା ଟିକିଏ ଦେଖି ଦୁଖାକି କେମିତି କେତେ କିସ ଖର୍ଚ୍ଚ ଲାଗିବ କିସ ହେବ ଆପଣଙ୍କ ସୁବିଧା ନେଇକି ଆସନ୍ତୁ ଆମର ତ ଆଜ୍ଞା ପିଲା ବଡ଼ ହଇରାଣ ହେଉଛନ୍ତି ସେ ପାଇଖାନାରେ ପାଣି ସବୁବେଳେ ବହିଯାଉଛି ଆଉ ଚାରିଆଡ଼େ ପାଣି ବୋହି ଯାଉଥିବ ଟାଙ୍କିରେ ସରିଯାଉଛି ବହୁତ ଅସୁବିଧା ହେଉଛି ତେଣୁକରି ଆମର ଯେତେ ଶୀଘ୍ର ହେବ କାମଟା କରିହେବା ଦରକାର ବୁଝିଲେ ନା ହଁ ହେଇଗଲାଣି ପନ୍ଦର ଦିନ ରକମ ହେଇଗଲାଣି ଚାଲିଛି ସେମିତି ଆଉ କିଏ କରିବେ ସେ ଜଣେ ମିସ୍ତ୍ରୀ ଆସିଥିଲା ଆଜ୍ଞା କି କହିବେ କ'ଣ ସେଇ ରକମ କରି ଦେଇକି ଗଲା ସିଏ ତେଣୁ କରି ସେ ବିରଳା ବାଲା ଫୋନ୍ କରିଥିଲେ ତାଙ୍କୁ ମୁଁ ତାଙ୍କ ହେଡ଼ମାଷ୍ଟରକୁ କହିଲେ ଧକୁନା ଗୋଟେ ଭଲ ମିସ୍ତ୍ରୀ ଭଲ ଜିନିଷ କେମିତି ଆସିବ ସେଇଠୁ ଆପଣଙ୍କର ଆଡ୍ରେସ୍ ଦେଲେ ଆଉ ଫୋନ୍ ନମ୍ବର ଦେଲେ ସେଇଠୁ ମୁଁ କହିଲି ହେଉ ଠିକ ଅଛି ତାହେଲେ ତାଙ୍କୁ କଣ୍ଟାକ୍ଟ କରିବା ଆଉ ହଁ ଦେଇ ଭଲ ଜିନିଷ ଟିକିଏ କେ ଦୁକାନରେ ମିଳେ ତାକୁ ଟିକିଏ ସଂଗ୍ରହ କରିବେ ଭଲ ପାଇପ ଫାଇପ ଟେପ୍ ଫେପ୍ ଗୁଡ଼ାକ ଭଲ ଟିକିଏ ଲଗେଇବା

ଆଉ ଆପଣ ଟିକିଏ ଆସିକି ଦେଖନ୍ତୁ କେତେ କିସ ଖର୍ଚ୍ଚ ଲାଗିବ କିସ ହେବ ସେଇଟା ଦେଖିଲେ ଜଣାପଡ଼ିବ ନା ହେଉ କେଉଁଦିନ ଆସିବେ ଆପଣ କାଲି ଆସୁନାହାନ୍ତି କାଲି ଆସୁନାହାନ୍ତି କାଲି ଶନିବାର ଅଛି ସକାଳେ ସ୍କୁଲ ଅଛି ସକାଳେ ଟିକିଏ ଦେଖି ଚାଲି ଯାଇଥାନ୍ତେ

ପାଇପ୍ କିଛି ଯାଇଛି ପରା ପାଇପ୍ ନାହିଁ ଅଳ୍ପ ପାଇପ୍ ଲାଗିବ ଆଉ ସବୁ ପାଇପ୍ ଭଲ ଅଛି କିଛି ପାଇପ୍ ଲାଗିବ ତାର ଆପଣ ଦେଖିଲେ ଜାଣିପାରିବେ ଟିକିଏ ଦେଖିଲେ ସେଇଟା ଗୁଟେ ଚିଠା କରିବେ ନେଇ ଭଲ କିନ୍ତୁ ଦୋକାନରୁ ଗୋଟେ ଆଣିବେ ଆଉ ହଁ ହେଇଯିବ ସେଟା ଆମର ବିଲଡିଂଟା ହେଉଛି କ'ଣ ଆମର ଚାରିଟା ମାନେ ବ୍ଲକ୍ ଅଛି ବୁଝିଲେନା ଆମର ଛାଡ଼ି ଛାଡ଼ି ଘରକା ଅଛି ଆଉ ତଳେ ବି ଯାଇଛି ମାଟି ତଳେ ବି ପାଇପ୍ ପୋତିକି ନିଆ ହେଇଛି ଆର ଘରକୁ ହଁ ସେଇ ଟେପ୍ ଲାଗିଥିବା ଜାଗାରେ ବେଶୀ ନଷ୍ଟ ହେଇଛି ସେ ଶଳା ଛୁଆମାନଙ୍କ କଥା ତ ଜାଣିଛନ୍ତି ଆଜ୍ଞା ସେମାନେ ତ ସବୁବେଳେ ସେଗାରେ ସବୁ ଲାଗିବେ ସେ ଭାଙ୍ଗିରୁଜି ସବୁବେଳେ ଆଜି ଲଗେଇବେ କାଲିକି ଭାଙ୍ଗିଦେବେ ହେଲା ଏଇଭଳିଆ କଥା ଆଉ କ'ଣ କରିବେ କୁହନ୍ତୁ ଆଉ ହଁ ହଁ ହଁ ତେଣୁ ମୁଁ ଭାବୁଛି ଟିକିଏ ଭଲ ଜିନିଷ ଲଗେଇ ଦେଲେ ଯେମିତି ଆଉ ଭାଙ୍ଗି ପାରିବେନି ସେମାନେ

ହଁ ହଁ ଟିକିଏ ଦେଖନ୍ତୁ ଆଉ ଆମର ଆଜ୍ଞା ବଜେଟ୍ ଅଛି ବେଶୀ ନାହିଁ ସେଇ ସାତ ଆଠ ହଜାର ଭିତରେ ଟଙ୍କାର ବଜେଟ୍ ଅଛି ସେଇ ଭିତରେ କରିବା ଆଉ ଆଜ୍ଞା ଆଜ୍ଞା ହୋଉ ହଁ ହଁ ହଁ ହଁ କାଲି କରିଦିଅନ୍ତୁ ଯଦି ହେବ ହେଲେ କାଲି କରିଦିଅନ୍ତୁ କିଛି ଅସୁବିଧା ନାହିଁ ହଁ ହଁ ହୁଁ ହୁଁ ହୁଁ ହଁ ଆମ ଟାଙ୍କି ଠିକ ଅଛି ଟାଙ୍କିଟା ବି ଟିକିଏ ସଫା କରିଦେବା ହେଲା ହଁ ହଁ ସେ ବେଶୀଦିନ ହେବ ହେଲାଣି ସଫା ହେଇନିନା ତ ଟାଙ୍କିଟାକୁ ଟିକିଏ ସଫା କରିଦେବା ଆଉ ଏଇ କାମ ହେବ ମାନେ ତାକୁ ବି ଟିକିଏ କରିଦେବା ଆଉ ହଁ ହଁ ହଁ ହଁ ହଁ ମୁଁ କହିଦେଇଥିବି ମୁଁ କହିଦେଇଥିବି ଆମର ଅଲଗା ଟିଚରମାନେ ଥିବେ ସେମାନେ ମୁଁ କହିଦେଇ ଥିବି ମିସ୍ତ୍ରୀ ଆସୁଛନ୍ତି ଆଉ

ହେଉ ହେଉ ହେଉ ଆସନ୍ତୁ କାଲି ହେଲା ହେଉ ଆସନ୍ତୁ କାଲି ଦେଖା ହେବା ଆଉ ହେଉ ହେଉ ହେଉ ରହୁଛି ରହୁଛି ହଁ ହଁ